ହୁଁ ହେଲୋ ଆପଣଙ୍କ ଦୋକାନରେ ଯୋଉ ଜିନିଷ ଯୋଉ ମୁଁ ଦେଖିଥିଲି ସେଦିନ ମୋ ଆପଣଙ୍କ ଦୋକାନକୁ ଯୋଉ ଯାଇଥିଲି ମୁଁ ଯୋଉ ଦେଖିଥିଲି ଆପଣ କ୍ୟାସେଟ୍ଟା ଦେଖିଥିଲି ସେ କ୍ୟାସେଟ୍ଟା କେମିତି କିସ ସିଷ୍ଟମ୍ଟା କେମିତି ଭଲ ନା ଖରାପ ସେମତି କହିଦିଅନ୍ତୁ ନା ଟିକେ ଆଜ୍ଞା ଆଜ୍ଞା

ଆଜ୍ଞା ଆଜ୍ଞା ଆଚ୍ଛା ତାର ରେଟ୍ କେମିତି ରହୁଛି ଆଭେରେଜ୍ ରେଟ୍ ତ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ହାତର ଆଜ୍ଞା ଆଜ୍ଞା ସର୍ଭିସ୍ କେମିତି ଦେଉଛନ୍ତି

ଆଜ୍ଞା ଆଜ୍ଞା ତେବେ ସେଇ ଜିନିଷଟା ମୋତେ ମୁଁ ଯାଇକି ଦେଖି ଆସିକି ମୋତେ ପସନ୍ଦ ବି ହେଇଥିଲା ସେଇଦିନ ଦେଖିକି ଆସିଥିଲି ତ ହଉ ଠିକ ଅଛି ମୁଁ ଯାଇକି ଆପଣଙ୍କର ସେଇ ଜିନିଷଟିକୁ ଆଜ୍ଞା ଆଜ୍ଞା ଆଉ ଇଏ ଆଉ କ'ଣ କ'ଣ ଅଛି ଜିନିଷ ଦୋକାନରେ ଆଜ୍ଞା ଆଜ୍ଞା ଆଜ୍ଞା

ଠିକ୍ ଠିକ୍ ଆଉ ତେବେ ଦୋକାନ କେତେବେଳରୁ କେତବେଳ ଖୋଲା ରହୁଛି

ଆଜ୍ଞା ଆଜ୍ଞା ଆଜ୍ଞା ତେବେ ନେବାପାଇଁ କିଛି ଆମ ଗାଡ଼ି ବ୍ୟବସ୍ଥା ରଖିଛନ୍ତି ଆଜ୍ଞା ଆଜ୍ଞା ଆଉ ଆମକୁ କିଛି ତେବେ ଆମ ଆଡ଼ୁ କିଛି ପଇସା ପଡ଼ିବନି ଗାଡ଼ିର ବ୍ୟବସ୍ଥା ପାଇଁ ଆଚ୍ଛା ଆଚ୍ଛା ଆଚ୍ଛା ହଁ ଚଳିବ ଆଚ୍ଛା ଆଉ ଆଉ କ'ଣ କ'ଣ ଜିନିଷ ନୂଆ ନୂଆ କିଛି ଆଇଟମ୍ କିଛି ଆସିଛି ଦୋକାନରେ ଆଜ୍ଞା ଆଜ୍ଞା ପନ୍ଦରଦିନ ଭିତରେ ନେଇହେବ ତ